ମୋତେ ରୋଷେଇ କରିବା ବହୁତ ପସନ୍ଦ ମୋ ରୋଷେଇ ଖାଇ ଆମ ଘରଲୋକ ଏବଂ ଆମ ସାହି ପଡ଼ିଶାରେ ସବୁ ଲୋକ ମଧ୍ୟ ବହୁତ ଖୁସି ହୋଇଥାନ୍ତି ମୋ ରୋଷେଇକୁ ପ୍ରାୟତଃ ସମସ୍ତେ ବହୁତ ପସନ୍ଦ କରନ୍ତି ମୁଁ ଆମ ଭାରତର ବିଭିନ୍ନ ପ୍ରକାରର ରୋଷେଇକୁ ବହୁତ ଥର କରିବାକୁ ଚେଷ୍ଟା କରିଛି ଏବଂ ତାକୁ ଖାଇ ମୋ ଘରଲୋକ ବହୁତ ଖୁସି ହୁଅନ୍ତି ଯେମିତିକି ଦୋସା ଛୋଲେ ଭଟୁରେ ବଟର ଚିକେନ ଏବଂ ଏହି ଭଳି ଭାବରେ ଆହୁରି ବହୁତ ଗୁଡ଼ାଏ ଆଇଟମ୍ ଯେମିତିକି ଇଟିଲି ଆଦି ମୁଁ ରୋଷେଇ କରିଥାଏ ଏହାକୁ ଖାଇବାକୁ ଏବଂ ଏହାକୁ ରାନ୍ଧିବାକୁ ମଧ୍ୟ ମୋତେ ବହୁତ ଭଲ ଲାଗେ ଏବଂ ମୋ ଘରଲୋକଙ୍କୁ ମଧ୍ୟ ଏହାକୁ ଖାଇବାକୁ ବହୁତ ଭଲ ଲାଗେ ସେମାନେ ମଧ୍ୟ ବହୁତ ଖୁସି ହୁଅନ୍ତି